ଦୁଇ ଦିନ ତଳେ ବଜାର ଯାଇଥିଲି ସେଠି ଗୋଟିଏ ପେନ୍ କିଣିଥିଲି ସେହି ପେନ୍ର ଦାମ ଖୁବ କମ ଥିଲା ଏବଂ ସେହି ପେନ୍ଟି ଲେଖିବାରେ ବହୁତ ବହୁତ ହ୍ୟାଣ୍ଡ ରାଇଟିଙ୍ଗ ବହୁତ ସୁନ୍ଦର ହେଉଥିଲା ଏବଂ ଲେଖିବାକୁ ମଧ୍ୟ ଭଲ ଲାଗୁଥିଲା ମୁଁ ଯେତେବେଳେ ବି ଆଗକୁ ବଜାର ଯିବି ପୁଣି ଆଉ ଥରେ ସେ ପେନ୍ଟି କୁ କିଣିବି